ନୂଆ ନୂଆ ଯେତେବେଲେ ଲୋକ୍ମାନେ ଚିତ୍ର ଆଙ୍କୁଛନ୍ ଚିତ୍ର ଆଙ୍କିଲା ବେଲେ କେତେବେଲେ ଶିଶାଟା ଟେଢ଼ା ଯାଉ ଥିବା କେତେବେଲେ ବଙ୍କା ଯାଉଥିବା ତ ବହୁତ୍ କିଛି ସତର୍କ ଅବଳମ୍ୱନ କର୍ବା କେ ପଡ଼ୁଛି ସେ ପ୍ରତି ଗୋଟେ ଚିତ୍ରକାର୍ କି ଗୋଟେ ପେଣ୍ଟର୍ ଗୋଟେ ଧ୍ୟାନ୍ ଦେବା ଆବଶ୍ୟକ ତାର୍ ନୂଆ ନୂଆ ଲୋକ୍ ଆକ୍ଟୁଲି ଶିଖିବା ଲାଗି ଟିକେ ସମୟ ଦରକାର୍ ଯେନ୍ଟା କି ହେତେ ଜଲ୍ଦି ତ ସେ କ୍ୟାପ୍ଚରିଂ ନାଇଁ କରି ପାରେ ତାକୁ ଗୋଟେ ସମୟ ଦରକାର ଆଉ ଯଦି ଭଲ୍ କଲାକାର୍ ଆକାରେ ଭଲ୍ କରି ଲେଖ୍ବା କେ ଯଦି ଚାହିଁବ ବୋଲେ ମିନିମମ୍ ବି ଆଠ ଦଶ ମାସ ନିହାତି ଜରୁରୀ ଗୋଟେ ଲୋକ୍ ମାସକେ ଶିଖିଁ ଯିବିଁ ବୋଲି ମାନେ ଆଶା ଛାଡ଼ି କରି ମିନିମମ୍ ସାତ ଆଠ ମାସ କଣ୍ଟିନ୍ୟୁ ଯଦି ସେ ଅଭ୍ୟାସ୍ କର୍ବା ବୋଲେ ବହୁତ୍ ବଢ଼ିଆ କଲାକାର୍ଟେ ହେଇପାର୍ବା ଲୋକ୍ ମାନଙ୍କେ ମନ ମୁଗ୍ଧ କରି ପାର୍ବା ତାର ଚିତ୍ର ଆଙ୍କି କରି ଯେନ୍ତା କି ଗୋଟେ ଲୋକ ନକଲ କପି କେ ପୁରା ଥୋଇ ଦେଲା ଭଳିଆ ଭି କରି ପାର୍ବା ବହୁତ୍ ସୁନ୍ଦର ମାଧ୍ୟମରେ କରିବା